କନ୍ଧମାଳ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେଲା କନ୍ଧମାଳ ନ୍ୟୁଜ ଏବଂ ବଡ଼ ବଡ଼ ପୋଷ୍ଟର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରା ହେଉଛି କନ୍ଧମାଳ ନ୍ୟୁଜ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭଲ ନ୍ୟୁଜ ବା ନିଜକୁ ରୁଚି ଲାଗିଲା ଭଳି ଖବର ପରିବେଷଣ ହେଉଅଛି ସ୍ଥାନୀୟ ଓଟିଭି ଲୋକ ମାନଙ୍କର ସୁବିଧା ଅସୁବିଧାରେ ଖବର ପରିବେଷଣ କରୁଛନ୍ତି ଏବଂ କନ୍ଧମାଳର ସାମ୍ପ୍ରଦାୟକ ଉପରେ କୌଣସି ଅସୁବିଧା ହେଉନାହିଁ